ହୁଁ ଆମର୍ ଜଣେ ବହୁତ୍ ପିଲାମାନେ ଅଛନ୍ ଆରୁ ବହୁତ୍ ଟୁକେଲ୍ମାନେ ବୋଲି ଅଛନ୍ ଯେନ୍ତା କି ଡ଼୍ୟାନ୍ସ କର୍ବା ଲାଗି ନାଚ୍ବା ଲାଗି ବହୁତ୍ ସୋକ୍ରେ ଯାଏଁସନ୍ ହେଲେ ତାକ ଘରର୍ ଲୋକ୍ ବହୁତ୍ ମନା କରସନ୍ ବହୁତ୍ ଗାଲି ଦେସନ୍ ନାଇଁ ଯାଅ ନ ଛାଡ଼ ନ କର ପଢ଼ା ଲିଖା କର ବୋଲିକରି କହେସନ୍ ବାକି ଅଧା ଲୋକ୍ ମାନସନ୍ ଅଧା ଲୋକ୍ ନାଇଁ ମାନନ୍ ଯେନ୍ ମାନଙ୍କୁ ସୋକ୍ ଲାଗସିଁ ତାଙ୍କର୍ ହବି ହେଇଯାଇଁଥିସି ଡ଼୍ୟାନ୍ସ କର୍ବାର୍ ସେମାନେ ନେହିଁ ମାନନ୍ ଆର୍ ଯାଏଁସନ୍ ସବୁ କଥା ଶୁନି ସୁନା କରି ତାକର୍ ଘରର୍ କାଣା ବାହାରର୍ କଥା ବୋଲି କରି ଶୁନ୍ ଶୁନ୍ ନାଚି ଟିକି ଯୁଉଁଚେ ବୋଲିକରି ଆରୁ କହେସନ୍ ଆମର ଇନେ ହେଲେ ବହୁତ୍ ହେନ୍ତା ଅଛନ୍ ଯେନ୍ ମାନେକି ନୃତ୍ୟନୁ ବହୁତ୍ଟେ ତାକର୍ ଇମ୍ପ୍ରୁଭ୍ ହେଇଛେଁ ଆର୍ ଇଟା ହେଇଛେଁ ୟେ ଡ଼୍ୟାନ୍ସ କରି କରି ଆମର୍ ଇନୁ ଇଏ ଅଛନ୍ ଗୁଟେ ଆମର୍ ସୁରଥ କୁମାର୍ ବୋଲସନ୍ ସେ ଡ଼୍ୟାନ୍ସ ତାକ ବହୁତ୍ ଇଟା କହିଦେଲା ଡ଼ାନ୍ସରେ ତାଙ୍କର୍ ୟାହା ଯେନ୍ ପ୍ରଥିଭା ଦେଖିକରି ତାଙ୍କର୍ ବୋହୁତଠି ତାକର୍ ନାମ୍ କମେଇଚନ୍ ଆଉ ବଢ଼ିଆଁ ସେ ବହୁତ୍ ମେହେନତ୍ କରୁଛନ୍ ଆଉ ବହୁତ୍ ଜନ୍ ଅଛନ୍ ଯେନ୍ ମାନେ କି କହିଲାବେଲ୍ କୁ ତ ବହୁତ୍ ସଂଘର୍ଷ କରୁଛନ୍ ଡ଼୍ୟାନ୍ସରେ କିଛି ପୁରା ବହୁତ୍ ଟାଇମ୍ ଦେଇକରି ହେନ୍ତା ତାଙ୍କର୍ ଲାଇଫ୍ଟା କଟିଯାସନ୍ ପଜା ପଛା ତାଙ୍କର୍ ବାକି ସକସେସ୍ ମିଲଛି ସେଟା ଗୁଟେ ବହୁତ୍ ଭଲ୍ ଲାଗ୍ସି ଯେତକି ମହେନତ୍ଟା ତାକର୍ ପୁରା ହେଲା ବୋଲିକରି